ପାରମ୍ପରିକ ଭାବରେ କାଗଜ କଲମରେ ଲେଖିବାକୁ ମୁଁ ବହୁତ ଭଲପାଏ କିନ୍ତୁ କିଛି କିଛି କାମ କଲାବେଳେ କାଗଜ କଲମ ମୋ' ପାଖରେ ନଥାଏ କିଛି ଭାବନା ମନକୁ ମନ ମନ ଭିତରୁ ହଜିଯାଏ ଆଉ କିଛି ଭାବନା ମନ ଭିତରେ ଥାଏ ଯେଉଁଟାକି ମୁଁ କାର୍ଯ୍ୟ ପରେ ଆସିକି ଲେଖିଦିଏ କିନ୍ତୁ ଅନେକ ସମୟ ଯେହେତୁ ଆମେ ଟେକ୍ନୋଲୋଜି ସହିତ ରହୁ ମୋବାଇଲ ସହିତ ରହୁ ଲ୍ୟାପଟପ୍ ସହିତ ରହୁ ସେହି ସମୟରେ ଆମ ପାଖରେ କାଗଜ କଲମ ଆଭେଲେବଲ୍ ନଥାଏ ଆମେ ଆମ ନିଜର ଭାବନାକୁ ସେଇ ସମୟରେ ଆମେ ମୋବାଇଲ ମଧ୍ୟରେ ଲ୍ୟାପଟପ୍ ମଧ୍ୟରେ ଆମେ ରଖିଦେଇଥାଉ ପରେ ଆମେ ତାକୁ କୌଣସି ଡାଏରି ମଧ୍ୟରେ କାଗଜ ମଧ୍ୟ ଖାତା ମଧ୍ୟରେ ଆମେ ଲେଖିଦେଇଥାଉ କିନ୍ତୁ ସାମ୍ପ୍ରତିକ ଭାବରେ ଆଗରୁ ଲୋକମାନେ ଯେପରି ଲେଖାଲେଖି କରିବାକୁ ଭଲପାଉଥିଲେ କାଗଜ କଲମ ସହିତ କିଛି ଲୋକଙ୍କ ମନରେ ସେଇଟା ଥିଲେ ମଧ୍ୟ ଆଜିକାଲିର ପିଲାମାନେ ହେଉ ମୁଁ ହେଉ ସଙ୍ଗେ ସଙ୍ଗେ ଆମ ପାଖରେ ମୋବାଇଲ ଆଭେଲେବଲ୍ ଥିବାରୁ ଆମେ ତାକୁ ମୋବାଇଲ ମଧ୍ୟରେ ଲେଖି ରଖିଦେଉ